ମୋତେ ଯେତେବେଳେ ଦଶ ବର୍ଷ ହୋଇଥିଲା ମୁଁ କ୍ରିକେଟ୍ ଖେଳୁଥିଲି ଖେଳି ଖେଳି ଯାଉଥିଲି କ୍ରିକେଟ୍ ଭଲ ହେଲାକି କ୍ରିକେଟ୍ ମୁଁ ମୋ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଏ ମୋତେ ବେଟିଂ କରିବା ଭାରି ଭଲ ଲାଗେ କ୍ରିକେଟ୍ ଦେଖିବାକୁ ବହୁତ ଭଲ ଲାଗେ ଆଉ ଫୁଟବଲ୍ ବି ଖେଳିବାକୁ ବହୁତ ଭଲ ଲାଗେ ଛଅ ପସନ୍ଦ କରନ୍ତି ଆ ଆଉ ଗ୍ରାଉଣ୍ଡ୍ ଭରି ହେଇଯାଇଛି କ୍ରିକେଟ୍ ପ୍ରାୟ ବହୁତ ଲୋକଙ୍କୁ ପସନ୍ଦ ମୁଁ ବି ବହୁତ କ୍ରିକେଟ୍କୁ ବହୁତ ପସନ୍ଦ କରୁଛି ଫୁଟବଲ୍ ବ୍ୟାଡ଼୍ମିନ୍ଟନ୍ ଇତ୍ୟାଦି ସବୁକୁ ମୁଁ ଖେଳ ପସନ୍ଦ କରୁଛି